ନିର୍ବାଚନ ସମୟରେ ଆମ ଦଳ ମାନେ ବିରୋଧୀ ମାନେ ଆମମାନଙ୍କୁ କିପରି ପରାଜିତ କରିବେ ସେ ପାଇଁ ବାହୁବଳ ବା ଅର୍ଥବଳ ବ୍ୟବହାର କରିଥାନ୍ତି ସେଥିପାଇଁକି ବାହୁବଳ ମଧ୍ୟମରେ ସେ ଆମର ଦଳୀୟ ପତାକା ଦଳୀୟ ବ୍ୟାନର ଦଳୀୟ ପତାକା ଦଳୀୟ ଚିହ୍ନପୃନ୍ନ ଏବଂ ଆମର ସମର୍ଥକ ମାନଙ୍କୁ ଧମକ ଚମକ ମଧ୍ୟ ଦେଇଥାନ୍ତି ଆଉ ଟଙ୍କା ବଳରେ ସେମାନେ ଆମର ସାଧାରଣ ଆମର ୱାର୍ଡ଼ର ବା ଯେଉଁ ଜାଗାରୁ ତାଙ୍କର ପରାଜିତ ହବାର ସମ୍ଭାବନା ଥାଏ ସେଇ ୱାର୍ଡ଼ରେ ଯାଇ ମଦ ଟଙ୍କା ବଣ୍ଟନ ବି କରିଥାନ୍ତି ଯାହାଫଳରେ ଟଙ୍କା ଓ ମଦ ଲୋଭରେ ସାଧାରଣ ଲୋକ ମାନେ ତାଙ୍କୁ ଭୋଟ ଦେଇଥାନ୍ତି ଏବଂ ଦଳୀୟ ମାନେ ଭୟଭୀତ ହୋଇ ବି କିଛି ହୋଇକି ବି ତାଙ୍କୁ ଭୋଟ ବି ପ୍ରଦାନ ଦେଇଥାନ୍ତି